ହ୍ୟାଲୋ ସାର୍ ଆମେମାନେ ଯେକୌଣସି ସ୍ଥାନରେ ଅସୁବିଧା ହୋଇଥାଉ ଏବଂ ସେହି ସମୟରେ ନିଜ ପାଖରେ ଟଙ୍କା ନଥିବାରୁ ପା ମୋବାଇଲ୍ ସେହି ଟଙ୍କା ରହିଥିବା କ୍ୟାସ୍ ନ ରହି ମୋବାଇଲ୍ ମୋବାଇଲ୍ର ସେହି ଫୋନ୍ପେ କିମ୍ବା ୟୁ ପି ଆଇ ଆଇ ଡ଼ି ମଧ୍ୟରେ ଟଙ୍କା ରହିଥିବାରୁ ଆପଣଙ୍କୁ ଦେୟ ଦେୟ କରିପାରିଥିବ ମୁଁ କରିପାରିବୁ କି ଏହା କରିବା ଦ୍ୱାରା ଆମମାନଙ୍କୁ ସୁବିଧା ହୋଇଥାଏ କମ୍ ସମୟ ଭିତରେ ଆପଣଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥାଏ ଏହା ରହିବା ଦ୍ୱାରା ସେ ଏକାଉଣ୍ଟର ପଇସାଟା ଟଙ୍କାଟା ପୈଠ ହୋଇ ରହିଥାଏ ଏହା ପ୍ରତ୍ୟେକ ସମୟରେ ଏହି କାମ କରିବା ଦ୍ୱାରା ସେହି ଅସୁବିଧା କି ଠିକ୍ ଭାବରେ ଉପଯୋଗ ଏବଂ ଉପଯୁକ୍ତ ବା ସୁବିଧା ସୁଯୋଗ ପାଇଥାଏ ଆମ ଯେକୌଣସି ସମୟରେ ବି ଗାଡ଼ି ଚଲାଉଛନ୍ତି କିମ୍ବା ଆମେମାନେେ ଯେକୌଣସି ସ୍ଥାନରେ ଅସୁବିଧା ହୋଇଅଛୁଁ ତାହା ଆପଣ ମାନଙ୍କୁ ସେଇ ୟୁ ପି ଆଇ ଆଇ ଡ଼ି କିମ୍ବା ଫୋନ୍ପେ ଦ୍ଵାରା ଜିପେ ପେଟିଏମ୍ ଏହାଦ୍ଵାରା ଆପଣ ମାନଙ୍କୁ ଟଙ୍କା ଦୟା କରିପାରିବୁ କି ଏହା ଏହା ଦେବା ଦ୍ୱାରା ଆମମାନଙ୍କୁ ସୁବିଧା ସୁଯୋଗ ହୋଇଥାଏ ଓ ଏହା ଠିକ୍ ଆପଣଙ୍କ ଏକାଉଣ୍ଟାଉଣ୍ଟ ସ୍ଥାନରେ ପଇସାଟା ଜମା ହୋଇ ରହିଥାଏ ଏହା ଜମା ହେବା ଦ୍ୱାରା ଆପଣଙ୍କୁ ସୁବିଧା ସୁଯୋଗ ହେଉଥାଏ ଏବଂ ଆଇମାନେ ଯେଉଁ ଅସୁବିଧା ସମୟରେ ପଇସା କ୍ୟାସ୍ ନ ରହିବା ଟଙ୍କା ଏହା ମୋବାଇଲ୍ କିମ୍ବା ୟୁ ପି ଆଇ ଫୋନ୍ପେ ପେଟିଏମ୍ ୟୁ ଟି ସି ଏହାଦ୍ୱାରା ରହିବା ଦ୍ୱାରା ଆପଣମାନଙ୍କୁ ଆ ସେହି ଟେମ୍ପୁ ଦେବାକୁ ଚାହୁଁ ଅଛୁନ୍ଁ ଏହା ହୋଇପାରିବ କି ଏହା ହୋଇପାରିବଉଛି ଏକ ପ୍ରକାର ସୁବିଧା ସୁଯୋଗ ଅଟେ ବର୍ତ୍ତମାନ ସମୟରେ କହିବାକୁ ଗଲେ ଯେଉଁ ଗାଡ଼ିରେ ଏବଂ ଯାତ୍ରୀମାନେ ଯାଉଛନ୍ତି ତାହା ତାହା ପ୍ରତ୍ୟେକ ସମୟରେ ଟଙ୍କା ନ ରହିବା ଦ୍ୱାରା ଏହା ମୋବାଇଲ୍ ସ୍ଥାନରେ ରହିଥାଏ ମୋବାଇଲ୍ ମୋବାଇଲ୍ ମୋବାଇଲ୍ରେ ରହିବା କିମ୍ବା ୟୁ ପି ଆଇ ଆଇ ଡ଼ି ରହିବା ଦ୍ୱାରା ଏହା ଠିକ୍ ଭାବରେ ଆପଣମାନଙ୍କୁ ପ୍ୟାମେଣ୍ଟ କର କରିଥାଉଁ ୟୁ ପି ଆଇ ଆଇ ଡ଼ି ହେଉ କିମ୍ବା ଜି ପେ ପେଟିଏମ୍ ଫୋନ୍ ପେ ଦ୍ଵାରା ଥାଏ ଏବଂ ସେହି ସେହି ବ୍ୟକ୍ତିଟି ଠିକ୍ ଭାବରେ ଆପଣମାନଙ୍କୁ ଦେଇଥାଏ ଏହା ଦେବା ଦ୍ୱାରା ହିଁ ସୁବିଧା ସୁଯୋଗ ହୋଇଥାଏ ଏବଂ ସେହି ଆପଣମାନେ ଯେଉଁ ସ୍ଥାନରେ ଅସୁବିଧା ହୋଇଥାନ୍ତି କିମ୍ବା ସେହି ବ୍ୟକ୍ତି ଅସୁବିଧା ହୋଇଥାଏ ସେହି ସମୟରେ ଆପଣମାନଙ୍କୁ ଟଙ୍କା କରିଥାଏ ଟଙ୍କା ଦେଇଥାଏ ଏହା ଫୋନ୍ ପାଇଁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ ଫୋନ୍ ଫୋନ୍ ପେ ଏପରିକି ଏକ ସୁବିଧା ସୁଯୋଗ ଆପ୍ସଟି ଅଟି ଯାହା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ ଏବଂ ଏହା ଯେଉଁ ସମୟରେ ଅସୁବିଧା ଯେଉଁ ସମୟରେ ଅସୁବିଧା ହୋଇଥିଲା ମଧ୍ୟ ଏହା ସେ ସ୍ଥାନରେ ପହଞ୍ଚିଥାଏ ଏଇ ଫୋନ୍ ପେ ଗୁଗୁଲ୍ ପେ ପେ ଟି ଏମ୍ ୟୁ ପି ଆଇ ଆଇ ଡ଼ି ଦ୍ୱାରା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଟଙ୍କା ଦୟା କରିଥାଏ କିମ୍ବା ପଠାଇଥାଉ ଏହା ପଠାଇବା ଦ୍ୱାରା ସେହି ବ୍ୟକ୍ତି ଠିକ୍ ସମୟରେ ସେହି କାମ କରିଥାଏ କିମ୍ବା ଯାତ୍ରା ଯାଉଥିବା ସମୟରେ ଯେଉଁ ଟଙ୍କା ଯେଉଁ ପେଟ୍ରୋଲ୍ ସରିଯାଏ ଗାଡ଼ିର ତାହା ତ ସେ ସେ ଠିକ୍ ସେ ସ୍ଥାନ ରହିଥିବା ଦ୍ୱାରା ବା ସେହି ପେଟ୍ରୋଲ୍ ଟାଙ୍କିରେ ସେ ଟଙ୍କା କିମ୍ବା ୟୁ ପି ଆଇ ଫୋନ୍ପେ ଦ୍ୱାରା ଏହା ଦେଇଥାଉଁ ଏହା ଏକ ସୁବିଧା ସୁଯୋଗ ଓଟି ଫୋନ୍ ପେ ୟୁ ପି ଆଇ ପେଟିଏମ୍ ଏହାଦ୍ୱାରା ଏକ ଯୋଗାଯୋଗ ଅଟେ କିମ୍ବା ସୁବିଧା ସୁଯୋଗ ଅଟେ